ଆପଣ ଜଗନ୍ନାଥ ଟ୍ରାଭେଲସ୍ରୁ କହୁଛନ୍ତି ମୁଁ ଆପଣଙ୍କ ଯ ଟ୍ରାଭେଲସ୍ରୁ ଗୋଟେ କାର୍ ବୁକିଂ କରିଥିଲି ମୋର ବମ୍ବେ ଯିବାର ଥିଲା ଆପଣଙ୍କ କାର୍ ଆସିଲାନି ମୋର ଟ୍ରେନ୍ ମିସ୍ କଲି ମୋର ସେ ପଇସାଟା ଆପଣ ଫେରସ୍ତ କରନ୍ତୁ